ଯେଉଁଟା କି ଓଡ଼ିଶା ଉଡ୍ର ଏବଂ ଉତ୍କଳ ନାମରେ ପରିଚିତ ଥିଲା ଯେଉଁଟା କି ଖଣ୍ଡଗିରି ଉଦୟଗିରି ତାର ଉଦାହରଣ ଖଣ୍ଡଗିରିର ଶିଳାଲିପି ତାର ଉଦାହରଣ ରହିଛି ଏବଂ ଓଡ଼ିଆ ଭାଷାର ଅକ୍ଷର ଗୋଲାକାର ରହିଛି ଯେହେତୁ ତାଳପତ୍ର ଲେଖନୀ ଲେଖାଯାଉଥିଲା କାଳେ ତାହା ଚିରିଯିବ ସେଥିପାଇଁ ତାକୁ ଗୋଲାକାର ରହିଛି ତେଣୁ ତାହା ମଧ୍ୟ ଯେଉଁଟା କି ହଜାର ହଜାର ବର୍ଷ ପୂର୍ବରୁ ସେଟା ତାର ଲିପିବଧ ହେଇକି ରହିଛି ଯେଉଁଟା କି ଖଣ୍ଡଗିରି ଉଦୟଗିରି ଭୁବନେଶ୍ୱର ଅଞ୍ଚଳରେ ତେଣୁ ଖୋର୍ଦ୍ଧା ଜିଲ୍ଲା ହେଉଛି ତା'ର